ହଁ ହେଲୋ ହଁ ମୁଁ ସେ ସ୍କୁଲ୍ର ପିଅନ୍ କହୁଥିଲି ଆଜ୍ଞା ହଁ ଯେ ଆମର ହେଇଥିଲା ଯେ ସ୍କୁଲ୍ରେ କିଛି ସୁବିଧା ଅସୁବିଧା ହେବା ପାଇଁ ଆଉ କଥାବାର୍ତ୍ତା ହେବାପାଇଁ କହୁଥିଲେ ତ କିଛି ତ ନାହିଁ ସ୍କୁଲ୍ରେ ଆଜ୍ଞା ବହୁତ ସାରା ଅସୁବିଧା ଅଛି ପୁଣି ଆଉ ବାଥରୁମ୍ ଫାଥରୁମ୍ ବି ଠିକ ସେ ନାହିଁ ଆଉ ପିଲାମାନଙ୍କୁ ବହୁତ ଦୁର ଦୁରକୁ ଯିବାପାଇଁ ପଡ଼ୁଛି ଟଏଲେଟ୍ ଫଏଲେଟ କରିବାପାଇଁ ଆଉ ବେଞ୍ଚ ଫେଂଞ୍ଚ ଗୁଡ଼ା ବି ତ ଭଙ୍ଗା ଭଙ୍ଗୀ ଗୁଡ଼ା ଅଛି ଏସବୁକୁ ନେଇକି ଟିକେ କଥା ହୋଇଥାନ୍ତି ଆଉ

ଆଉ କ'ଣ କୁହନ୍ତୁ ସବୁ ଆଉ କ'ଣ କ'ଣ ଆପଣ କହୁନାହାଁନ୍ତି କ'ଣ କ'ଣ ଆଉ ସ୍କୁଲ୍ରେ ଅସୁବିଧା କଣଟା କରିପାରିବେ ସେଇ ବିଷୟରେ ଟିକେ କଥା ହେବାପାଇଁ କହୁଥିଲେ ହଁ

ହଁ ଆସିଥିଲେ ତ ଟିକେ କଥା ହେଇଯାଆନ୍ତୁ ନହେଲେ ତ ଟିକେ ଇମ୍ପ୍ରୁଭମେଣ୍ଟ୍ ନହେଲେ କେମତି କ'ଣ ପିଲାମାନେ ବସିବେ ସେଠି ବହୁତ ଅସୁବିଧା ହେଉଛି ପିଲାମାନଙ୍କୁ ବସିବାପାଇଁ ଆଉ ବର୍ଷାଦିନେ ତ ପାଣି ଗଳୁଛି ହଁ ସେଇଟା ବି ସେଇଟା କିଛି ଖୋଲୁନି ଖୋଲିଲେ ବନ୍ଦ ହେଉନି ଆଉ ତ ପାଣି ବହୁତ ୱେଷ୍ଟ୍ ହେଉଛି ସେ ଛାତଗୁଡ଼ା ବି ତ କଣା ଅଛି ସେଗୁଡ଼ାକୁ ବି ସିଏ ରିପେୟାରିଂ ନକଲେ ବି ଅସୁବିଧା କେମତି କ'ଣ ସିଏ ପାଣି ଗଳୁଛି ବର୍ଷାଦିନେ ତ ପିଲାଗୁଡ଼ା ବହୁତ ହଇରାଣ ହେଉଛନ୍ତି ହୁଁ ନାଇଁ ଜଲଦି କରିବାକୁ ପଡ଼ିବ ସେ ପଙ୍ଖାର ସୁଇଚ୍ଗୁଡ଼ାକ କିଛି ବି କାମ କରୁନି ଗୋଟେ ବି ସୁଇଚ୍ କାମ କରୁନି କୋଉ ଦିନ ପିଲାଙ୍କୁ ଯଦି କରେଣ୍ଟ୍ ମାରିବ କହିଲେ ପ୍ୟାରେଣ୍ଟସ୍ମାନେ ହାଲ୍ଲା କରିବେ ସେଇଟା ବି ବୁଝିବାକୁ ପଡ଼ିବ ହଁ ଟିକେ ଜଲଦି ପ୍ରୋସିଡ଼୍ କରିବାକୁ ପଡ଼ିବ ଆଉ କାହିଁକିନା ଆଜ୍ଞା ଟିକେ ଜଲଦି ପ୍ରୋସିଡ଼୍ କରିବାକୁ ପଡ଼ିବ ନହେଲେ ହଁ ହଁ ହଁ ଆଚ୍ଛା ହଉ ମୁଁ ସବୁ ଧୀରେ ଧୀରେ ଲିଷ୍ଟ୍ ଗୋଟେ ଗୋଟେ ବନଉଛି ଆଉ ସେଇଟାକୁ କଥାବାର୍ତ୍ତା ହେଇକି ଜଣେଇବାକୁ ପଡ଼ିବ ଆଉ ହଉ ହଉ ଠିକ୍ ଅଛି ସାର୍ ରଖୁଛି